ଆପଣ ଗରମ ଗରମ ରେଷ୍ଟୁରାଣ୍ଟ୍ରୁ କହୁଛନ୍ତି ମୁଁ ଜୟନ୍ତୀ ନାୟକ କହୁଥିଲି କାଳିଆଶଳିରୁ ମୁଁ ଯେଉଁ ଖାଦ୍ୟ ଅର୍ଡ଼ର୍ କରିଥିଲି ସେଥିରୁ କିଛି ଜିନିଷ ନିଖୋଜ ହୋଇଯାଇଛି ମୁଁ ତ ମୋର ଯାହା ମଗାଇଥିଲି ସେଇ ଜିନିଷର ପଇସା ଦେଇଛି କିନ୍ତୁ ମୋର ସବୁ ଜିନିଷ ଠିକଣା ଜାଗା ପହଞ୍ଚିଲା ନାହିଁ କାହିଁକି ଆପଣ ମୋତେ ଦେଖିକି ଜଣାଇବେ